ଗ୍ରାମାଞ୍ଚଳର କୃଷକମାନେ ବିଭିନ୍ନପ୍ରକାର ସମସ୍ୟାର ସମ୍ମୁଖୀନ ହଉଛନ୍ତି ଯଥା ଛୋଟଚାଷୀଙ୍କ ପାଖରେ ଏତେ ବୈଷୟିକ ଜ୍ଞାନର ଅଭାବ ରହିଛି ଏବଂ ତାଙ୍କୁ ସେମାନଙ୍କ ପାଖରେ ପ୍ରଶିକ୍ଷଣର ଅଭାବ ରହିଛି ଆଉ ସରକାରଙ୍କ ତରଫରୁ ସେମାନଙ୍କ ପାଇଁ ସହାୟତା ମଧ୍ୟ କମ୍ ଆସୁଛି ତେଣୁକରି ଯେତେବେଳେ ଆମେ ଜଣେ ବଡ଼ ଚାଷୀ ବିଭିନ୍ନପ୍ରକାର ବୈଷୟିକ ବୈଷୟିକ କାର୍ଯ୍ୟକ୍ରମ ପାଇପାରୁଛି ଏବଂ ପ୍ରଶିକ୍ଷଣ ମଧ୍ୟ ପାଇପାରୁଛି ସରକାର ମଧ୍ୟ ସେମାନଙ୍କୁ ବଡ଼ ଆକାରରେ ସହାୟତା ଦିଅନ୍ତି କିନ୍ତୁ ଛୋଟ ଚାଷୀମାନଙ୍କୁ ସେମାନେ ଏତେ ପରିମାଣରେ ଧ୍ୟାନ ଦିଅନ୍ତି ନାହିଁ ତେଣୁକରି ଆମ ଦେଶରେ ଯଦି ଦେଖିବା ଛୋଟଚାଷୀଙ୍କର ପରିମାଣ ପ୍ରାୟ ପାଖାପାଖି ସତୁରି ଭାଗ ଚାଷୀ ଛୋଟ ଚାଷୀ କିନ୍ତୁ ଯଦି ଛୋଟଚାଷୀ ମାନେ ଏହିପ୍ରକାର ସୁବିଧାରୁ ବଞ୍ଚିତ ହେବେ ତେବେ ତାଙ୍କ ଚାଷର ଉନ୍ନତି ହବାଟା କଷ୍ଟକର କିନ୍ତୁ ବଡ଼ଚାଷୀ କମ୍ ପରିମାଣରେ ଥିଲେ ମଧ୍ୟ ସେମାନେ ବଡ଼ ଆକାରରେ ଯେହେତୁ ଚାଷ କରୁଛନ୍ତି ତେଣୁକରି ବ୍ୟାଙ୍କଠାରୁ ଆରମ୍ଭକରି ସରକାର ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କୁ ବେଶୀ ଧ୍ୟାନ ଦିଅନ୍ତି ଆଉ ସେମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଅନ୍ତି ତେଣୁ ସେମାନଙ୍କୁ ଛୋଟ ଚାଷୀ ମାନଙ୍କୁ ଅଧିକ ସହାୟତା ଦେବା ଆବଶ୍ୟକ